ସହରର ଖବରକାଗଜରେ ଗ୍ରାମୀଣର ଖବର ସଠିକ୍ ଭାବରେ ଦେଖାଯାଏ ନାହିଁ ଇଏ ଗ୍ରାମୀଣ ଖବର ଅନ୍ତର୍ଭୁକ୍ତ ହେବା କଥା କିନ୍ତୁ ହେଇନାହିଁ ଗ୍ରାମୀଣର ଖବର ସହରକୁ ଯାଇପାରେ ନାହିଁ ତ ସହରର ଖବରକାଗଜ ଏଇ ଆମକୁ ଭଲସେ ବୁଝାଯାଏ ବୁଝିପାରୁ ତ ଆମକୁ ଅସୁବିଧାର ସମ୍ମୁଖୀନ ହେଇ ଲାଗେ ସହରର ଖବରକାଗଜ ଆମେ ଭଲସେ ପଢ଼ିପାରୁ